ମୁଁ ପ୍ରାୟତଃ ସୋସିଆଲ ମିଡ଼ିଆ ୟୁଜ କରେ ଯେଉଁଥିରେ କି ଇନଷ୍ଟାଗ୍ରାମ ଇନଷ୍ଟାଗ୍ରାମରେ ଏଥିପାଇଁ ମୁଁ ଫଟୋ ପୋଷ୍ଟ କରେକି ଯେଉଁଥିରେ କି ମୁଁ ଭଲ ଭଲ ଟୁରିଷ୍ଟ ପ୍ଲେସ ବୁଲିବାକୁ ଯାଏ ଏବଂ ବହୁତ ପ୍ରକାର ଇଭେଣ୍ଟ ଗୁଡ଼ାକ ଆଟେଣ୍ଡ କରେ ସେଇ ଇଭେଣ୍ଟ ଗୁଡ଼ାକ ପୋଷ୍ଟ କରେ ସାଙ୍ଗମାନଙ୍କ ପାଖକୁ ଯାଏ ବା ସାଙ୍ଗ ମାନଙ୍କୁ ଦେଖେଇବା ଏକ ପାଇଁ ସ୍ମୃତି ଭାବରେ ୟୁଜ କରେ ଏବଂ ବହୁତ ଦିନ ବା ବହୁତ ବର୍ଷ ପରେ ସେଇଟା ଯେଉଁ ସ୍ମୃତି ଭାବରେ ରହିଥାଏ ଇନଷ୍ଟାଗ୍ରାମରେ ଯଦି ମୁଁ ଅପଲୋଡ଼ କଲି ବା ଫଟୋ ପୋଷ୍ଟ କଲି ତ ସେଇ ପୋଷ୍ଟ ଦେଖିଲେ ମତେ ମନେପଡ଼େ କି ମୁଁ ଯାଇଥିଲି ଦେଓମାଳୀ ପର୍ବତ ତ ସେଇଟା ପାଞ୍ଚ ବର୍ଷ ପରେ ଯେମିତି ଥିଲା ଆଗକୁ ଯେଉଁଟା ଦେଖିବା ସେଇଟା ହେଉଛି ଇନଷ୍ଟାଗ୍ରାମର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସେଇ ପ୍ଲାଟଫର୍ମରେ ଆମକୁ ପୁରୁଣା ସ୍ମୁତି ଦେଖିବାକୁ ମିଳେ ତ ସେଇଥିପାଇଁ ବୋଲି ମୁଁ ପୋଷ୍ଟ କରେ ଏବଂ ପୋଷ୍ଟ ଯେଉଁଟା କି ଦୀର୍ଘ ତଳର ବର୍ଷେ ପରେ ଯେଉଁ ଫଟୋଟା ଦେଖେ ଯେଉଁଟା ଏବେ ଦେଖେ ସେଇ ଫଟୋ ଭିତରେ ବହୁତ ଫରକ ଥାଏ ବା ବହୁତ ଡ଼ିଫେରେଣ୍ଟ ଥାଏ ତେଣୁ କରି ମୁଁ ସୋସିଆଲ ମିଡ଼ିଆ ଟା ୟୁଜ କରେ ଏବଂ ଇନଷ୍ଟାଗ୍ରାମରେ ମୋର ଫୋଟୋ ପୋଷ୍ଟ କରେ ସେଇ ଉଦେଶ୍ୟ ରେ ହିଁ ମୁଁ ଫଟୋ ଟା ପୋଷ୍ଟ କରେ